ପାଞ୍ଚ ହଜାର ତିନିଶ ଏକ ତିନି ହଜାର ଆଠଶ ଚାରି ଛଅ ହଜାର ଛଅଶ ପଷଁଠି ନଅ ହଜାର ତିନିଶ ପଞ୍ଚାବନ ଦଶ ହଜାର ଦୁଇଶ ଚଉବନ